ହେଲୋ ଆଉ ଭାଇ ବେପାର କ'ଣ କେମିତି ଚାଲିଛି ହଁ ଏଠି ଦୋକାନ କ'ଣ ଠିକ୍ ଠାକ୍ ଚାଲିଛି ନା ନାଇ ନା କ'ଣ ଲୋକ ବାକି ପଇସା ଦେଉନାହାନ୍ତି ନା କ'ଣ ଗାଁରେ ତୁମର ଗୋଟେ ଥିଲା ଆଉ ଗୋଟେ ରଘୁ କ'ଣ ଗୋଟେ ଦୋକାନ ଖୋଲିଛି ନା କ'ଣ ହଁ ତୁମେ ବରା ଗୋଟା କେତେ ଟଙ୍କା ବିକୁଛ ଦଶ ଟଙ୍କା ଚାରିଟା କି କର କିି କ'ଣ ଅଢ଼େଇ ଟଙ୍କିଆ ଆଉ ବଡ଼ କରୁନ କି ଆଉ କ'ଣ ଆଉ ଚଟଣି ସମ୍ବର ଏସବୁ କ'ଣ ବନଉଛ ଲସ କ'ଣ ଯାହାହେଉ ପିଆଜ ରେଟ୍ କ'ଣ ବଢ଼ିଲାଣି ନା କମିଲାଣି ତୁମେ ବାଙ୍ଗାଲୋର ପଳଉନ ବାଙ୍ଗାଲୋର ପଳଉନ ସେଠି ତ ଭଲ ବେପାର ଚାଲିଛି ସେଠି ଗଲେ ଆମେ ଯୋଉଠି କରୁଛୁ ଆମେ ସେଠି ମାତ୍ର ଗୋଟେ ଦୋକାନ ସେଠି ନାହିଁ ସେଠି ଗୋଟା ଦଶ ଟଙ୍କା ଯାଏଁ ବିକ୍ରି କରୁଛନ୍ତି ଆଉ ଲୋକ ବି ଭଲ ଖାଇବା ପାଇଁ ଆସୁଛନ୍ତି ସେଠି ତୁମେ କରନ୍ତ ମୁଁ ଯଦି ତୁମେ କୁହନ୍ତ ମୁଁ ବୁଝିଦିଅନ୍ତି ଆମେ ଯିବୁ ନୂଆ ବର୍ଷ ପରେ ଯଦି କହନ୍ତ ମୁଁ ସେଠି କେବିନ ବୁଝିଦିଅନ୍ତି ରୁମ୍ ବି ବୁଝିଦିଅନ୍ତି ତୁମ ସ୍ତ୍ରୀ ଛୁଆକୁ ନେଇକି ପଳାନ୍ତ ଆଉ ତୁମ ଛୁଆ କେତେଟା ହଁ ବଡ଼ ବଡ଼ ହୋଇଯିବେଣି ପ୍ରାଏ ହଁ ମୁଁ ଦେଖିନି କେବେଠୁ ବର୍ଷେ ଦୁଇ ବର୍ଷ ଗାଁକୁ ଆସିଥିଲି ତୁମ ଛୁଆକୁ ଦେଖିନି ତୁମ ସ୍ତ୍ରୀକୁ ଦେଖିନି କ'ଣ ଟିକେ ଗୋରା ହେଲାଣି ନା କଳା ଦେଖାଯାଉଛି ତୁମ ସ୍ତ୍ରୀଟା ହଁ ଏଟା କ୍ରିମ ଫ୍ରିମ୍ ଦେଉନ ନା ମାରିିକି ଗାରା ହୋଇଯାଉ ହଁ ଆ ଭଲ ଏଇ ଯୋଉ ବାଙ୍ଗାଲୋର ତ ଆସିଛି ପଳେଇବି ନୂଆ ବର୍ଷଟା ଛୁଆ କହିଲେ ଯୋଉ ମାମା ଘରକୁ ଯିଆ ପଳେଇ ଆସିଛୁ ଆଉ ହଉ ତୁମେ ବେପାର ଭଲ କର ତାହେଲେ ଆଉ ଫ୍ରି ହେଲେ କେତେବେଳେ ଫୋନ କର କଥା ହେବା ଆଉ ହଁ ହଉ ହଁ